ହଁ ହଁ ଆମର ଘର ପାଇପ୍ ଟିକେ ଫାଟି ଯାଇଛି ତ ପାଣି ଲିକ୍ କରୁଛି ପୁରୁଣା ଥିଲା ସେଇ ସେ ବହୁତ ଦିନର ଥିଲା ତ ସେଥିଲାଗି ଟିକେ ମରାମତି ଦରକାର ଆପଣ କରି ପାରିବେ ହଁ କେଉଁ ଦିନ ଆସିବେ ବର୍ତ୍ତମାନ ତ ହେବନି କିଛି ଘରେ କେହି ନାହାନ୍ତି କାଲି ପହରିଦିନ ଆଡ଼ିକି ଆଜି ଆଉ ହେଇପାରିବନି ମୁଁ ଟିକେ ରହିବିନି ବାହାରକୁ ଯିବିହେରି ଆଉ କାଲି ଆଡ଼ିକି ଆସିବେ ଆସିକି ଦେଖିକି ଯିବେ କେଉଁଠି ଟିକେ ପାଇପ୍ କ'ଣ କ'ଣ ସବୁ ଦରକାର ତା'ପରେ ଜିନିଷ କ'ଣ ସବୁ କିଣା ହେବ ଆସିକି ଦେଖିବେ ହ ହଉ ହଉ କାଲି ଦଶଟାବେଶୀକି ଆସିବେ ମୁଁ ଆଡ଼୍ରେସ୍ ଦେଇଦେବି ଜାଣି ପାରିବେ ହଁ ଆସିବେ ହେରି ଜଟଣୀ ବରପଦା ଆସିବେ ହେରି ଆଉ ଚଣ୍ଡୀ ସାହି ବିଶ୍ୱନାଥ ସାହୁ ପ୍ଲଟ୍ ନମ୍ବର ଚାରି ଛଅ ସାତ ଏହି ନମ୍ବରରେ ଏଇ ନମ୍ବରରୁ ଫୋନ୍ କରିଲେ ସେ କଣ୍ଟାକ୍ଟ କରିକି ଆସିବେ ମୋ ନମ୍ବରଟା ଫୋନ୍ କରିଛନ୍ତି ପା ଏଇଠିକି ସେଇ ନମ୍ବରରୁ ଫୋନ୍ କରିବେ ଆସିବେ ଆଉ ଦେଖିଲେ କହିବି ନା ଦେଖିଦେଲେ ତା'ପରେ କହିଦେବେ ହଁ ଦେଖିଦେଲେ ତା'ପରେ ଜଣା ପଡ଼ିବ ନା ପାଇପ୍ କ'ଣ କହିଲେ ନାହିଁ ନାହିଁ

ଯାହା ହେଲେ ବି ହେଲାଣି ତିରିଶି ବର୍ଷ ହେବ ଆଉ କେତେ ଟଙ୍କା ଲାଗିବ ତଥାପି କ'ଣ କହିଲେ ହଁ ଟ୍ୟାପ୍ ଅଛି ପାଞ୍ଚ ସାତଟା ଖଣ୍ଡେ ଅଛି ଆଉ ଦୁଇଟା ଲ୍ରାଟିନ୍ ବାଥ୍ରୁମ୍ ଗୋଟେ ଗୋଟେ ଆଉ

ହଁ ଏତେ ଟଙ୍କା କ'ଣ କହୁଛନ୍ତି ଯେ ଟିକେ କମ୍ କରି କହୁନାହାଁନ୍ତି

ହଁ ମୋଟର ଫିଟିଂ ଅଛି ହଁ ମୋଟର ପାଣି ଧୀରେ ଧୀରେ ଉଠାଉଛି ହଁ କାଲି ଆସନ୍ତୁ ହେରି କାଲି ଦଶଟା ବେଶିକି ଆସୁନାହାନ୍ତି ହେରି ନଅଟା ଦଶଟା ଆଉ କେତେଟାରେ ହଁ ହଉ ଆସନ୍ତୁ ଲିଷ୍ଟ କରି ଦେଇକି ନେଇକି ଯିବେ ପଇସା ନେଇ ଯିବେ ନେଇକି ଯିବେ ଆଉ ତା'ପରେ ସେଠୁ କିଣାକିଣି କରିକି ଆଣିକି ଆସିବେ ଆଉ ନା ନା ଆସନ୍ତୁ ହେରି ହଁ ଆସନ୍ତୁ ହେରି ତା'ହେଲେ ଆଜି ଆସନ୍ତୁ ପଇସା ନେଇକି ଯିବେ ହେରି ଲିଷ୍ଟ କରିଦେବେ କ'ଣ କ'ଣ ଆସିବ ନେଇକି ଯିବେହେରି ଆଉ ହଁ ହଉ